ଜଣେ ପିଲାକୁ ସାଧାରଣତଃ କିଛି ପାଠ ଶିଖାଇଲା ପରେ ସ୍କୁଲରେ ଆଡ଼ମିସନ କରିବା ପାଇଁ ତାଙ୍କ ବାପା ମାଆ ପ୍ରଥମେ ସ୍କୁଲକୁ ନେଇକି ଯାଇଥା'ନ୍ତି ସେ'ଠି ତାଙ୍କୁ କିଛି ପାଠ ଶିକ୍ଷକଙ୍କ ସାମ୍ନାରେ କହିଲା ପରେ ତାଙ୍କୁ ଆଡ଼ମିସନ ମିଳିଥାଏ ଏବଂ ଆଡ଼ମିସନ ପାଇଁ ତାଙ୍କର କିଛି ପ୍ରମାଣ ପତ୍ର ଦରକାର ପଡ଼ିଥାଏ ଯେଉଁଟାକି ତାଙ୍କ ବାପା ମାଆ ସ୍କୁଲରେ ଦାଖଲ କରି ତାଙ୍କର ଆଡ଼ମିସନ କରାଇଥା'ନ୍ତି